ମୁଁ ଏହି ନୃତ୍ୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛି ଏହି ନୃତ୍ୟ ପ୍ରତିଯୋଗାରେ ଅଂଶଗ୍ରହଣ କରିବା ଦ୍ୱାରା ମୋତେ ବହୁତ ଖୁସି ଲାଗିଲା ଏବଂ ମୁଁ ଛୁଟ ବେଲରୁ ହିଁ ନୃତ୍ୟ ଶିଖିବା ମୋର ବହୁତ ପସନ୍ଦ ଥିଲା ତେଣୁ ମୁଁ ସ୍କୁଲ୍ କଲେଜ୍ ଇତ୍ୟାଦି ଜାଗାରେ ନୃତ୍ୟ କରି ବିଭିନ୍ନ ପୁରସ୍କାର ମଧ୍ୟ ଅର୍ଜନ କରିଛି ନୃତ୍ୟ ଶିଖିବା ମୋର ଅଭ୍ୟାସ ସବୁଦିନର ଅଭ୍ୟାସ ଥିଲା ତେଣୁ ନୃତ୍ୟ ନିଜ ଘରେ ନିଜେ ଶିଖୁଥେନି ନୃତ୍ୟ ଶିଖିଲେ ମତେ ବହୁତ ଖୁସି ଲାଗେ ଏବଂ ମୁଁ ନିଜେ ଶିଖି ଅନ୍ୟ ଛୋଟ ପିଲାମାନଙ୍କୁ ମଧ୍ୟ ଶିଖାଉଥିନି ଏହି ନୃତ୍ୟରେ ମୁଁ ବିଭିନ୍ନ ପ୍ରକାର ସ୍ଥାନରୁ ବିଭିନ୍ନ ପ୍ରକାରର ପୁରସ୍କାର ଆଣି ଆମ ଘରେ ରଖିଥିଲେେ ମୋ ମାଆ ଓ ମୋର ବାପା ଆମ ଘରର ସମସ୍ତେ ବହୁତ ଖୁସି ହଉଥିଲେ ଏହି ପ୍ରତିଯୋଗିତା ଏହି ନୃତ୍ୟ ପ୍ରତିଯୋଗିତାରେ ମୁଁ ନିଜକୁ ମୁଁ ନିଜକୁୁ ନିଜେ ନିଜକୁ ନିଜେ ବହୁତ ଗର୍ବିତ ଅନୁଭବ କରେ କାରଣ ମୁଁ ନିଜେ ଏହି ନୃତ୍ୟ ଶିଖି ଅନ୍ୟ ସ୍ଥାନକୁ ଯାଇ ଭଲ ନୃତ୍ୟ କରୁଛି ସେଥିପାଇଁ ମୋତେ ବହୁତ ଖୁସି ଲାଗେ ଏହି ନୃତ୍ୟରେ ଆମର ସ୍କୁଲ୍ର ଆଜ୍ଞା ମାନେ ମଧ୍ୟ କୁହନ୍ତି କି ତୁମେ ଭଲ ନାଚୁଛ ସେଥିପାଇଁ ମଓତେ ସେତେବେ ସେହି ସମୟରେ ବହୁତ ଖୁସି ଲାଗିଥାଏ ଏପରି ଭାବରେ ମୁଁ ଛୋଟ ସମୟରୁ ବଡ଼ ହେବା ପର୍ଯ୍ୟନ୍ତ ବିଭିନ୍ନ ଜାଗାରେ ନୃତ୍ୟ କରି ବିଭିନ୍ନ ପ୍ରକାରର ପୁରସ୍କାର ଅର୍ଜନ କରି କରି ନିଜ ଘରକୁ ଆଣିଛି ଏବଂ ବହୁତ ଖୁସି ହୋଇ ଘରେ ଅଛି